ଆମର ଓଡ଼ିଶାରେ କୃଷି ଉପରେ ବହୁତ ସମସ୍ତଙ୍କର ଆଗ୍ରହ ରହିଛିି ଏବଂ ସୋସାଇଟିରେ ଆମର ଧାନ ବି ଦେଉଛନ୍ତି ଧାନ ସୋସାଇଟିରେ ବାଇଶଶହ ଚାଳିଶରେ ବିକ୍ରି ହେଉଛି ଏବଂ ପ୍ରାଇଭେଟିରେ ନେଇଥା ନେଉଛନ୍ତି ଅଠରଶହ ଟଙ୍କା ଦେଉଛନ୍ତି ଏବଂ ସୋସାଇଟିରେ ଆମର ଚଣା ମୁଗ ବିରି ସାର ଦେଇଥାନ୍ତି ବୁଣିବା ପାଇଁ ମୁଗ ବିରି ବହୁତ ଉତ୍ପନ ହୋଇଥାଏ ଧାନ ବି ବହୁତ ଉତ୍ପନ ହୋଇଥାଏ ସବୁ ଚାଷୀମାନେ ସଂଗ୍ରହ କରି କୃଷି ଉପରେ ବହୁତ ଧ୍ୟାନ ଦିଅନ୍ତି ଏବଂ ଆମେ କୃଷି ଉପରେ ବି ବହୁତ ଧ୍ୟାନ ଦେଉ ଏତିକି